ଆମ ଭାରତରେ ବିଭିନ୍ନ ପ୍ରକାରର ପାରମ୍ପାରିକ କଳା ଗୁଡ଼ିକ ରହିଥିଲା ଯେମିତିକି ପାରମ୍ପାରିକ ସଂଗୀତ ଆଉ ପାରମ୍ପାରିକ ନୃତ୍ୟ ଆଦି ଗୁଡ଼ିକ ରହିଥିଲା ଯାହା ମୋତେ ଲାଗୁଛି ଯେ ଏବେ ସେଗୁଡ଼ିକ ଅବହେଳିତ ହେଉଛି ବହୁ ମାତ୍ରାରେ ମୁଁ ଜଣେ ଯେହେତୁ ମୁଁ ଜଣେ ଗୋଟିଏ କଳା ପ୍ରେମୀ ଲୋକ ତ ମୋତେ ସେହି ପାରମ୍ପାରିକ ନୃତ୍ୟ ଓ ସଂଗୀତ ଗୁଡ଼ିକ ମୋତେ ବେଶି ମାତ୍ରାରେ ଭଲ ଲାଗେ ତ ଏହି ସବୁ ପାରମ୍ପାରିକ ଜିନିଷ ଗୁଡ଼ିକ ମୁଁ ଭାବୁଛି କି ସଂରକ୍ଷଣ ହେବାର ଆବଶ୍ୟକତା ରହିଛି ଏବଂ ପିଲାମାନେ ଯୁବ ପିଢ଼ିମାନେ ଯେଉଁ ଆଧୁନିକ ସଂଗୀତ ଓ ନୃତ୍ୟ ପ୍ରତି ବେଶି ଆକୃଷ୍ଟ ହେଉଛନ୍ତି ସେମାନେ ଆମ ଭାରତର ପାରମ୍ପାରିକ ବା ସଂସ୍କୃତିଭିତ୍ତିକ ନୃତ୍ୟ ଓ ସଂଗୀତ ଗୁଡ଼ିକୁ ବେଶି ଆପଣାଇବା ଦରକାର ଯାହାଦ୍ଵାରାକି ଏସବୁର ସଂରକ୍ଷଣ ହୋଇପାରିବ